ଆମର ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା ଓ ଅନ୍ଧବିଶ୍ୱାସ ମିଶ୍ରିତ ଭାବରେ ରହିଅଛି ଆମେ ଖାଦ୍ୟ ପରମ ଆମର ପର୍ବପର୍ବାଣି କି ନେଇ ଆମେ ଖାଦ୍ୟ ଖାଦ୍ୟ ତିଆରି କରାଯାଇ ଥାଏ ବା ସେଇ ଖାଦ୍ୟକୁ ଆମେ ଖାଇଥାଉ ଯେପରି ଦଶହରାରେ ଆମର ପିଠାପଣା ହୁଏ ଆମର ସଂକ୍ରାନ୍ତିରେ ଆମେ ସାଧା ଖାଉ ଅରୁଆ ଭାତ ଡାଲମା ଖଟା ଭଜା ଆମର ଏଇ ସାଧା ଶାଗା ଭଜା ସାଧା ଖାଉ ଆମେ ଆମିଷ ସଂକ୍ରାନ୍ତିରେ ଖାଉ ନାହୁଁ ଇଏ ହେଉଛି ଆମର ଗୋଟେ ପରମ୍ପରା ଆମର ବିଭିନ୍ନ ପର୍ବମାନଙ୍କରେ ସେଇ ହିସାବରେ ଖାଦ୍ୟର ସାଧା ଖାଇବା କି ଆମିଷ ଖାଇବା ଏଇ ହିସାବରେ ଖାଦ୍ୟକୁ ଆମେ ଗ୍ରହଣ କରିଥାଉ ଆମର ଚିତା ଲାଗି ଅମାବାସ୍ୟା ଏଥିରେ କ'ଣ ହୁଏ ନା ଆମର ଚିତା ଚିତଉ ପିଠା ଆମର ଗୋଟେ ପିଠା ଅଛି ଯେଉଁ ଯାର ନାଁ ହେଉଛି ଚିତଉ ପିଠା ସେ ପିଠାକୁ ଆମେ ଜଳଜୀବ ମାନଙ୍କୁ ଦେଇଥାଉ ଆଉ ସେଇ ପିଠାକୁ ଆମେ ଖାଇଥାଉ ଯେକି ଆମର ଚାଷ ସମୟରେ ଯେମିତି ଆମର କିଛି କ୍ଷତି ନ ହଉ ସେଥିପାଇଁକା ଆମର ଇଏ ଗୋଟେ ଅନ୍ଧବିଶ୍ୱାସ ରହିଅଛି ଆମର ବଉ ବଉଳ ଲାଗି ଅମାବାସ୍ୟା ବକଳ ଲାଗି ଅମାବାସ୍ୟାରେ ଆମେ ଆମ୍ବ ଗଛ ମୂଳେ ଭୋଗ କରିଥାଉ ପିଠା ଭୋଗ କରିଥାଉ ଇଏ ବି ଆମର ଅନ୍ଧବିଶ୍ୱାସ ହେଇପାରେ ଆମର ବିଭିନ୍ନ ଅନ୍ଧବିଶ୍ୱାସ ଆଉ ପରମ୍ପରା ଆମର ମିଶ୍ରିତ ଭାବରେ ରହିଅଛି